ମନୋରଞ୍ଜନ ନୃତ୍ୟ ବିଭିନ୍ନ ପ୍ରକାର ରହିଛି ଗାଁ ଗହଳିରେ ସେଗୁଡ଼ିକ ମଧ୍ୟରେ ବିଭିନ୍ନ ପ୍ରକାର ଲୋକ ନୃତ୍ୟ ରହିଛି ଲୋକ କାର୍ଯ୍ୟକଳାପ ରହିଛି ଲୋକ କଥା ରହିଛି ବିଭିନ୍ନ ପ୍ରକାର ମନୋରଞ୍ଜନ ରହିଛି ସେଥିମଧ୍ୟରୁ ଆମର ଟିଭି ମନୋରଞ୍ଜନ ଏବଂ ଯାତ୍ରାର ରଙ୍ଗୀନ ରଙ୍ଗମଞ୍ଚ ମନୋରଞ୍ଜନ ବିଭିନ୍ନ ପ୍ରକାର ରହିଚି କିନ୍ତୁ ସେଗୁଡ଼ିକ ଆମର ଦେଖିବାକୁ ଭାରତରେ ଲୋକମାନେ ବହୁତ ପସନ୍ଦ କରନ୍ତି ଏବଂ ବିଭିନ୍ନ ପ୍ରକାରର ସେଥିରୁ ଫାଇଦା ନେବା ପାଇଁ ମଧ୍ୟ ଲୋକମାନେ ପସନ୍ଦ କରନ୍ତି